ଆମ ରାଜ୍ୟରେ ବିଭିନ୍ନ ପ୍ରକାର ମହାପୁରୁଷମାନଙ୍କର ଐତିହାସିକ ଚିତ୍ରକଳା ଓ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ସେମାନେ ଯେଉଁ ପୋଷାକ ଓ ଯେଉଁ ସବୁ ଜିନିଷପତ୍ର ଧାରଣ କରୁଥିଲେ ଯେପରିକି ପଗଡ଼ି ଛଡ଼ି ଜୋତା ଇତ୍ୟାଦି ବିଭିନ୍ନ ପ୍ରକାର ତାଙ୍କର ଜିନିଷମାନ ଏବେ ମଧ୍ୟ ମ୍ୟୁଜିୟମ୍ ମାନଙ୍କରେ ସ୍ଥାପନ କରି ରଖାଯାଇଛି ଯେପରିକି ମଧୁସୂଦନ ଦାସ୍ଙ୍କର ଶୈଳବାଳା କଲେଜ୍ରେ ତାଙ୍କର ଜୋତା ପୋଷାକ ଓ ତାଙ୍କେ ପିନ୍ଧୁଥିବା ପଗଡ଼ି ଓ ତାଙ୍କେ ଧରୁଥିବା ବାଡ଼ି ମଧ୍ୟ ଏବେ ମଧ୍ୟ ମ୍ୟୁଜିୟମ୍ରେ ରଖାଯାଇଛି ଏବଂ ରଖାଯାଇଛି ତାଙ୍କର ସ୍ମୃତିରେ ସମସ୍ତେ ମନେ ପକାଇବା ପାଇଁ ତାଙ୍କୁ ମ୍ୟୁଜିୟମରେ ରଖାଯାଇଛି